ଆଠ ସେପ୍ଟେମ୍ବର୍ ଦୁଇ ହଜାର ଦୁଇ ହଜାର ଉଣେଇଶଶହ ଆଠ ନଭେମ୍ବର୍ ଉଣେଇଶଶହ ଉଣେଇଶଶହ ନାଇନ୍ଟି ନାଇନ୍ ଆଉ ନଅ ସେପ୍ଟେମ୍ବର୍ ନଅ ସେପ୍ଟେମ୍ବର୍ ଦୁଇ ହଜାର ଚାରି ନଅ ନଅ ଅକ୍ଟୋବର୍ ଦୁଇ ହଜାର ଛଅ ଆଉ ଦଶ ଦଶ ଅକ୍ଟୋବର୍ ଦୁଇ ହଜାର ଦୁଇ ହଜାର ପାଞ୍ଚ